ଦଶ ପାଞ୍ଚ ଦୁଇ ହଜାର ଦଶ ତିରିଶ ଚାରି ଦୁଇ ହଜାର ଏଗାର ତେର ଆଠ ଦୁଇ ହଜାର ବାର ପଚିଶ ସାତ ଦୁଇ ହଜାର ତେର ଅଠର ଛଅ ଦୁଇ ହଜାର ଚଉଦ